ମୁଁ ଯେତେବେଳେ ବାହାରକୁ ଯାଇଥାଏ ଅଧିକ ଦିନ ପାଇଁ ମୁଁ ଆମ ଘରର ଜଣେ ସଦସ୍ୟ ଯଥା ମାଆଙ୍କୁ ହେଉ କି ଦେଇଙ୍କୁ ହେଉ ସେମାନଙ୍କୁ ଦାୟିତ୍ଵ ଦେଇ ଯାଇଥାଏ ସେମାନେ ବି ଗଛ ଲଗାଇବାକୁ ଭଲ ପାଆନ୍ତି ସେମାନେ ବି ଗଛର ଦାୟିତ୍ଵ ନିଅନ୍ତି ଫୁଲ ଗଛରେ ଭଲ ପାଣି ଦିଅନ୍ତି ଆଉ ଯେଉଁ ପରିବା ଗଛରେ ବି ପାଣି ଦିଅନ୍ତି ଆଉ ଫୁଲ ଗଛରେ ବି ଫୁଲ ତୋଳନ୍ତି ଫୁଲକୁ ବିକ୍ରି ବି କରନ୍ତି ଆଉ ଫୁଲ କୁ ସଠିକ୍ ମାତ୍ରାରେ ପାଣି ନଦେଲେ ଫୁଲ ଗଛ ମରିଯିବ ଏଥିପାଇଁ ଫୁଲ ଗଛରେ ସଠିକ୍ ମାତ୍ରାରେ ସବୁବେଳେ ସନ୍ଧ୍ୟା ସକାଳ ଦି ଟାଇମ ମଧ୍ୟ ପାଣି ଦିଆଯାଏ ଏଥିପାଇଁ ମୁଁ ଘରେ ଜଣେ ଲୋକଙ୍କୁ ଯଥା ମା ହେଉ କି ଦେଇ ହେଉ ମଧ୍ୟରୁ ଜଣଙ୍କୁ ସେମାନଙ୍କୁ ଦାୟିତ୍ଵ ଦେଇ ଯାଇଥାଏ